ମାଛ ଧରବାର୍ ବୃତ୍ତି ଗୋଟେ ବଢ଼ିଆ ବୃତ୍ତିଏ ଆରୁ ଏଇ ବୃତ୍ତିରେ କିଏ ରିକ୍ସ ତଥିସି କାହିଁ ଲାଗି ବୋଇଲେ ଆମେ ଯେତେବେଲେ ବଡ଼ ବଡ଼ ନଦୀମାନଙ୍କୁ ମାଛ ମାରିଯାଉଛୁଁ କେତେବେଲେ ବନ୍ୟା କେତେବେଲେ ବାତ୍ୟା ଆମକୁ ତାର ଏଇଟା କର୍ବାକେ ପଡ଼୍ସି ତାର୍ ସମ୍ମୁଖୀନ ହେବାର୍କେ ପଡ଼୍ସି ସେଥିର୍ ଲାଗି ଟିକେ ତ ରିକ୍ସ ରହିସି ବାକି ଏଇ ତାର ଗୋଟେ କଥା ଯେ ଏଥି ଆମେ ଯଦି ଅଲଗା ବୃତ୍ତି କର୍ମା କିଛିଟା କିଛି ଇନଭେଷ୍ଟ କର୍ବାକେ ପଡ଼୍ବା ଇଥିର୍ ଲାଗି ବେଶୀ ଇନଭେଷ୍ଟ ନାଇଁ କରିବାକୁ ପଡ଼େ ଆପଣ ଗୋଟେ ଯଦି ଜାଲ୍ ଟେ ଘିନ୍ଲେ ସେ ଜାଲ୍କେ ଧରିକିରି ଆପଣ ମାଛ ମାରି ପାରିବେ ଆରୁ ଏଇଥିରେ ଥରେ ଯଦି ଗୁଟେ ଜାଲ ଘିନଲେ ଆଉରୁ ଆପଣଙ୍କର ଇନଭେଷ୍ଟ କିଛି ନେ ଲାଗେନୁ ଆପଣ ସେଥିରେ ବର୍ଷା ସାରା ବହୁତ ବରଷ ସେଥିରେ ମାଛ ମାରି ପାରିବେ ମାଛ ଧରିପାରିବେ ଆନିକରି ବଜାରରେ ବିକି ପାରିବେ ଆରୁ ତାର୍ ଲାଗି କ୍ଷତି ମାଛ ଧରବାର୍ ତେ କ୍ଷତି ନେଇଥାଏ ଆରୁ ମାଛ ଧରି ଜାଣିବାର କୌଶଳରେ ଜାଣିପାରିଲେ ଏ ବୃତ୍ତି ବଢ଼ିଆ ହିସାବରେ ଚଲବା ବହୁତ ଲୋକ ଆପଣାଇବେ ଏଇ ବୃତ୍ତିକି